ଫିନେଲ୍ ମିନେରାଲ୍ ୱାଟର୍ ସିଲେଇ ଏସବୁ ଘରେ ବହୁତ୍ ବଢ଼ିଆ ହେସି ସବୁ ସୁବିଧା ବି ହେସି ଥି ଅଗରବତୀ ସବୁ ସବୁ ପୂଜାରେ ଲାଗ୍ସି ସଲତା ବି ଲାଗ୍ସି ଘିଁ ବି ଲାଗ୍ସି ବହୁତ୍ କିଛି ଅଛି ଲାଗ୍ସି ପୂଜା ବିଧିରେ ମେନ୍ଟା ହେଲା ଅଗରବତୀ ଆଉ ସଲତା ଆଉ ଘିଁ ସବୁ ପୂଜା ବିଧିରେ ଲାଗ୍ସି ଏଇଟା ମାନେ ଯେନ୍ ପୂଜା ବି ହେଲେ ଆମର୍ ହିନ୍ଦୁମାନେ ସଭେଁ ମାନସନି ସବୁକେ